ମୋତେ ବହୁତ ମନ୍ ଲାଗ୍ସି ସୁଇଟର୍ ବୁଣିବାର୍ ଲାଗି କପଡ଼ା ବୁଣିବାର୍ ଲାଗି ସୋସିଆଲ୍ ମିଡ଼ିଆ ନ ଦେଖିକରି ସବୁ ଶିଖିବାର୍ ଲାଗି ଭଲ୍ ଲାଗ୍ସି ଆଉ ସବୁ ମୁଇଁ ବୁନିଁ ଜାନିିସି ଆଉ ବୁନ୍ଚି ଆର୍ ମୁଇଁ ସୁଇଟର୍ ବୁନ୍ସିଁ ଟୋପି ବୁନ୍ସିଁ ସାର୍ଟ୍ ଭି କପଡ଼ା ବି ବୁନି ଜାନିସିଁ ଶାଢ଼ୀ ଛୋଟ୍ ଛୋଟ୍ ଛୁଆମାନଙ୍କର୍ ଡ଼୍ରେସ୍ ଛୋଟ୍ ଛୋଟ୍ ଛୁଆମାନଙ୍କରଟୁ ପିସ୍ ଏଇଟା ମଉଜା ଏନ୍ତା ପ୍ୟାଣ୍ଟମାନେ ବିଲ ଏଇଟା ସବୁଜିନିଷ୍ ମୁଇଁ ବୁନି ଜାନିଛି ସୁଇଟର୍ର ଶାଢ଼ୀଶୁଢ଼ା ବୁନି ଜାନିସିଁ ଆଉ ସମ୍ୱଲପୁରୀ ଶାଢ଼ୀ ବି ବୁନ୍ସିଁ ଆରୁ ସେ ଏ ନା ଥାନ୍ ଶାଢ଼ୀ ବି ବୁନ୍ସିଁ ଲୁଙ୍ଗିମାନେ ବି ବୁନା ହେଉଛି ଆଉ ଧୋତିମାନେ ବି ବୁନ୍ସୁଁ ଆମେ ଏ ସବୁ ଜିନିଷ୍ମାନେ ଦା ବୁନୁଛୁଁ ସବୁ ସବୁ କପଡ଼ାରର ଏଟା ଏଟା ବୁନାହେଉଛି ଆଉ ପାଟ ଶାଢ଼ୀ ବିଲ ବୁନା ହେଉଛି ଇନ ସବୁ ଜିନିଷ୍ କେ ବୁନୁଛୁଁ ଆମେ